ହାଲୋ ଇଟା ଓଲାକେ ଲାଗିଛେ କି ହଁ ଆଜ୍ଞା ଗାଡ଼ି ଗୁଟେ ଭଡ଼ା କର୍ବାର୍ ଥିଲା ହଁ ଆମେ ନୂଆବର୍ଷ ଦିନ ଭୋଜି କରିଯିବାର୍ ଅଛେ ତ ସମ୍ବଲ୍ପୁର୍ ଯିବାର୍ଅଛେ ଯେ ଗାଡ଼ି ଗୁଟେ ଭଡ଼ା କର୍ବାର୍ ଥିଲା ସକାଲର୍ ନଅଟା ନେ ଆସିକିନା ନେଇକିନା ଯିବ ପାଁଚ୍ ଛଅ୍ ଜଣ୍ ଯିବାର୍ ଅଛେ ହଁ ହିରାକୁଦ୍ ଡ଼୍ୟାମ୍ ବୁଲ୍ମୁ ତାପରେ ସମଲେଇ ମନ୍ଦିର୍ ବୁଲ୍ମୁ ତାପରେ ଭୋଜିଭୁଜା କରିକରି ଆସ୍ମୁ ଆରୁ ଦଶ୍ ହଜାର୍ ଅଧିକା ହୋଉଛେ ସାତ୍ ଆଠ୍ ହଜାର୍ ହେଲେ ଠିକ୍ ହେବା ବୋଲି ଭାବୁଚୁ ନାଇଁ ନାଇଁ ହେତେ କର୍ବେନେ ହେତେ କଲେ ଠିକ୍ ହେବା ହଁ ହେନ୍ତାହେଲେ ନୂଆବର୍ଷ ଦିନ ସକାଲର୍ ନଅ ବାଜାଆଡ଼େ ଆସ୍ବେ ନଅ ବଜାଆଡ଼େ ଆସ୍ଲେ ଠିକ୍ ବାହାରିମୁ ଆର୍ ଯିମୁ ଆର୍